ହ୍ୟାଲୋ ରୁଦ୍ର ତମର ସେକରେ ଗାଡ଼ି ଓଲା ଉବେର୍ ସବୁ କେମିତି କ'ଣ ରେଟ୍ ନେଉଛନ୍ତି ମୋର ଟିକେ ଯିବାର ଥିଲା ତ ମୁଁ ସେଥିପାଇଁ ବୁଝୁଥିଲି ଆଉ ଡ୍ରାଇଭର୍ ମାନେ ଭଲ ଚଲାଉଛନ୍ତି ଆଉ ଅଟୋ ଫଟୋ ଚାଲିଛି ତ ଠିକ୍ ଜାଗା ଜାଗାରେ ନେଇ ପହଞ୍ଚାଉଛନ୍ତି ଆଉ କେତେ କ'ଣ ଟଙ୍କା ନେଉଛନ୍ତି ସେଥିପାଇଁ ତୋ ଠାରୁ ବୁଝୁଥିଲି ଆଉ ମୁଁ ରହୁଛି ଆଉ